ପଶୁମାନଙ୍କର ଖାଦ୍ୟ ସାଧାରଣତରେ ଦାନା ଘାସ ମକା ଚୋକଡ଼ ମକା ସୋବିନ୍ ଏବଂ କୁଣ୍ଡା ତୋରାଣୀରେ ଆବୃତ ଆମେମାନେ ଯଦି ଅଣ୍ଡା ପାଇବା ଆମେମାନେ ଯଦି କ୍ଷୀର ପାଇବା ଆମ୍ଭେମାନେ ଯଦି ମାଂସ ପାଇବା ତାହେଲେ ସାଧାରଣତଃ ପଶୁମାନଙ୍କୁ ଭଲ ଦାନା ଚୋକଡ଼ ଘାସ ଦେବା ଦରକାର ଏବଂ ଅଣ୍ଡା ପାଇବାକୁ ହେଲେ ପକ୍ଷୀମାନଙ୍କୁ ପକ୍ଷୀ ଦାନା ଏବଂ ବିଭିନ୍ନ ପ୍ରକାର ପଶୁ ଖାଦ୍ୟ ଏବଂ ବିଭିନ୍ନ ପ୍ରକାର ପକ୍ଷୀ ଖାଦ୍ୟ ଦେବା ଦରକାର ଯାହାଫଳରେ କି ସେମାନେ ହୃଷ୍ଟପୃଷ୍ଟ ହେବେ ଏବଂ ତାଙ୍କ ଶରୀରରେ ଯାବତୀୟ ଅର୍ଗାନ ସତେଜ ହେବା ସହ ସୁସ୍ଥ ସବଳ ଥିବେ ଏବଂ ସୁସ୍ଥ ସବଳ ହେବା ପାଇଁ ହେଲେ ବିଭିନ୍ନ ପ୍ରକାର ଚୋକଡ଼ ଦାନା ଘାସ ମକା ଦାନା ଦେବା ପାଇଁ ପଡ଼ିବ ଏବଂ ଯାହାଫଳରେ କି ପଶୁମାନେ ଏବଂ ପକ୍ଷୀମାନେ ଅଣ୍ଡା କ୍ଷୀର ମାଂସ ଆମକୁ ସଫିସିଏଣ୍ଟ ଯୋଗାଇ ଦେବେ